ହେଲୋ ହଁ ସାର୍ ନମସ୍କାର ହଁ ସାର୍ ଆପଣଙ୍କର ହସ୍ପିଟାଲ୍ରୁ ଯୋଉ ମୁଁ ମେଡିସିନ୍ଗୁଡ଼ାକ ନେଇଥିଲି ମୋ ଗୋସେଇଁ ମା'ଙ୍କ ପାଇଁ ସେଗୁଡ଼ାକ କ'ଣ କିଛି କାମ ଦେଉନି ଯେ

ଆଚ୍ଛା ଆଉ ରେସ୍ପନ୍ସ ହିଁ କରୁନି ମା'ର ଦେହରେ ଖାଇକିରି ମା'ର ଗୋଡ଼ହାତ ଫୁଲି ଗଲାଣି ଭୁଲ ଟାଇମ୍ରେ ଭୁଲ ଟାଇମ୍ରେ ମେଡିସିନ୍ ଦିଆ ହୋଇନି ଠିକ ଟାଇମ୍ରେ ଆଛା ହ ହଉ ମୁଁତ ଆପଣଙ୍କ ମେଡିକାଲ୍ ବିଷୟରେ ବହୁତ ଭଲକଥା ଶୁଣିଛି ଆପଣଙ୍କ ମେଡିକାଲ୍ରେ ଭଲ ଡକ୍ଟରମାନେ ଅଛନ୍ତି ତ ଆଉ ଆପଣଙ୍କ ମେଡିକାଲ୍ରେ କେତେଟା ବେଡରୁମ୍ ଅଛି ମାନେ ହସ୍ପିଟାଲ୍ରେ ବେଡ୍ ଅଛି ଆମ ମା'ଙ୍କୁ ନେଇକି ସିଫ୍ଟ କଲେ ଭଲ ହୋଇଯିବେ ତ ଆମ ମା'ଙ୍କୁ ନେଇକି ସିଫ୍ଟ୍ କଲେ ଭଲ ହୋଇଯିବେ ତ ଆପଣଙ୍କର ହସ୍ପିଟାଲ୍ରେ କେତୋଟି ବେଡ୍ ଅଛି କେତେ ବେଡ୍ ଅଛି ଆପଣଙ୍କର ଆଚ୍ଛା ଆଚ୍ଛା ଆପଣଙ୍କ ହସ୍ପିଟାଲ୍ରେ ମାନେ ସଫା ସଫି ଉପରେ ଧ୍ୟାନ ଦିଅନ୍ତି କି ନାହିଁ ପ୍ରତିଦିନ ସଫା କରନ୍ତି ତ ଆଛା ଆଉ ଖାଇବା ପାଇଁ ପିଇବା ପାଇଁ ମାନେ ପେସେଣ୍ଟ୍ମାନଙ୍କ ପାଇଁ କ'ଣ ବନ୍ଦୋବସ୍ତ ଅଛି ନା ନାହିଁ ପେସେଣ୍ଟ୍ମାନଙ୍କର ତଦାରଖ କରିବା ପାଇଁ କେହି ଅଛନ୍ତି ନା ନାହିଁ ଖାଇବା ପିଇବା ପାଇଁ ଆଚ୍ଛା ଖାଇବା ପିଇବା ପାଇଁ ବ୍ୟବସ୍ଥା ହଁ ହଉ ଆପଣଙ୍କ ମେଡିକାଲ୍ର ନାଁ କ'ଣ କହିଲେ ତ ସାର୍ ଆଚ୍ଛା ଇସ୍ପାତ୍ ମେଡିକାଲ୍ ଏଇଟା କୋଉଠି ଅଛି ଲୋକେସନ୍ଟା ଏହାର କ'ଣ ଆଚ୍ଛା ମେନରୋଡ଼୍କୁ ଯାଇ ଡାଇରେକ୍ଟ୍ ହସ୍ପିଟାଲ୍ ଅଛି ନା କୋଉ କର୍ଣ୍ଣର୍ରେ ଅଛି ଅହଃ ଇସ୍ପାତ୍ ମେଡିକାଲ୍ ନାହିଁ କି ହଉ ହଉ ମୁଁ ମୋ ମା'କୁ ଧରିକି ଯିବି ହଉ ଆଜ୍ଞା ନମସ୍କାର ରହିଲି ମୁଁ